ହଁ ହଁ ମିଳିବ କେଉଁ ଫୁଲ ନେବେ କହୁନାହାନ୍ତି ଗେଣ୍ଡୁ ମନ୍ଦାର ମାଳତୀ ଚମ୍ପା ଗୋଲାପ ମଲ୍ଲୀ ଆପଣ କ'ଣ ନେବେ ଗୋଲାପ ଗୋଟେକୁ ଦଶଟଙ୍କା ଆସିବ ଗେଣ୍ଡୁ ମିଳୁଛି ଗୋଟା ମିଳୁଛି ମାଳ ବି ମିଳୁଛି ମାଳ ଆସିବ କୋଡ଼ିଏ ଟଙ୍କା ଗୋଟା ଗୋଟା ଫୁଲ କିଲୋ ଅନୁସାରେ ମଳିବ ଆଉ ଆପଣ କ'ଣ ନେବେ ମାନେ ମାଳ ନେବେ ନା କେତେଟା ଦରକାର ଆପଣ ଯେମିତି ନେବେ ମାଳ ଗୋଟାକୁ କୋଡ଼ିଏ ଟଙ୍କା ଆପଣ ଯେମିତି ନେବେ ଗୋଟେ ନେଇପାରନ୍ତି ଯେମିତି ନେଇପାରନ୍ତି ଟିକେ କମ୍ ଆସିବ ତ ଟିକେ କମ୍ ଆସିବ ନାହିଁ ନାହିଁ ବାସି ଫୁଲ ନାହିଁ ସବୁ ନଗଦ ଫୁଲ ତମ ଆଖ ପାଖ ଅଞ୍ଚଳରେ ପଚାରୁନାହାଁନ୍ତି ଆମର ସବୁ ଆସୁଛି ମାନେ ବାଡ଼ି ବାଗିଚାରୁ ସବୁ ତୋଳା ହେଇକି ଆଜ୍ଞା ଆଜ୍ଞା ଆଜ୍ଞା ହେବ ଆପଣ ଖାଲି ଗେଣ୍ଡୁ ଫୁଲ ନେବେ ନା ଆଉ କିଛି ଫୁଲ ନେବେ ଗୋଲାପ ଫୁଲ କେତେଟା ନେଇଯାନ୍ତୁ ପତ୍ର ଦିଆ ବାଲା ନା ମାନେ ଗୋଟା ଦେବି ଆଚ୍ଛା ଆଉ ଆପଣ ଆସିଲେ ନେଇଯିବେ ଆଉ ହଁ ଦେଖିକି କମାଇବା ଆଉ ନାହିଁ ନାହିଁ ଆମର ଭଲ ରେଟ୍ ଅଛି ରେଟ୍ କମିବ ହଉ ଠିକ୍ ଅଛି ଆମ୍ ପଠାଇବୁ ଯେ ପଠାଇଲେ ଟିକେ ଅଧିକ ଚାର୍ଜ ଲାଗିବ ପଚାଶ୍ ଠିକ୍ ଅଛି ଆପଣ ଆସିଲା ବେଳେ କଲ୍ କରିକି ଆସିବେ କାଳେ ମୁଁ ସେଠି ନଥିବି